ପାଣିରେ ଗୋବର ପକାଇ ଆମ ଦାଣ୍ଡରେ ପକାଇଲେ କିମ୍ବା ଘର ଆଗର ଦ୍ୱାର ପରିଷ୍କାର ପରିଚ୍ଛନ୍ନ ରହେ ଆଉ ଧୂଳି ବି ଉଡ଼େ ନାହିଁ ଆଗ କାଳରୁ ଆମର ପ୍ରଥା ରହିଛି ଯେ ଦାଣ୍ଡରେ ଗୋବର ପାଣି ପକାଇକି ଯଦି କେହି ଘରୁ ବାହାରକୁ କାମ କରିବାକୁ ଯାଆନ୍ତି ତା'ହେଲେ ସେହି କାମଟି ଶୁଭ ହୋଇଥାଏ ବା ଭଲରେ ଭଲରେ କାମ ହୋଇଥାଏ ଏବଂ ଏହା ପବିତ୍ର ଅଟେ ସେଥିପାଇଁ ଆମେ ଗୋବର ପାଣି ପକାଇଥାଉ